ହଁ ଘରକୁ ଆମେ ସବୁବେଳେ ଘର ସଫା ରଖିବା ପାଇଁ ଆମେ ଝାଡ଼ୁ ଲିପାପୋଛା କରୁ ଆଉ ପାଣି ଛିଞ୍ଚିକି ଫିନାଇଲ ଟିକେ ପକାଇକି ଯେମିତି ବାସ୍ନା ହବ କୀଟପତଙ୍ଗ ନ ହବ ସେଭଳିଆ ଘରଭିତର ସବୁ ତାପରେ ଉପରେ ଅଳନ୍ଦୁ ଫଳନ୍ଦୁ ଲାଗିଯାଇଥିବ ଜାଲି ଫାଲି ଏଗୁଡ଼ା ଲାଗିଯାଇଥିବ ତାକୁ ସଫାସଫି କରୁ ଆଉ ବିଶେଷ ତ ଆମର ହଁ ବାହାରେ ଦାଣ୍ଡରେ ଆମର ଗୋବର ଲିପାପୋଛା କରାହୁଏ ଗୋବର ଲିପାପୋଛା କରିବା ଦ୍ୱାରା କ'ଣ ହେଉଛି ଆମର ଜୀବାଣୁ ଫିବାଣୁ ଯାହା ରହନ୍ତି ବାହାର ପଟେ ସବୁ ସେ ମରିଯାନ୍ତି ସେ ଗୋବରରେ କ'ଣ ଗୋଟେ ଔଷଧୀୟ ଗୁଣ ଅଛି ବୋଲି କହନ୍ତି ଆଉ ହଁ ଘର ସବୁ ସଫାସଫି କରୁ ଆମେ ଯେତିକି ଦାଣ୍ଡ ହେଲା ଡ଼େଲି ଆମର ନିତ୍ୟ ସବୁଦିନ ଆମର ଘର ସଫାସପି କରାହୁଏ